ଓଡ଼ିଆ ଭାଷା ଆମ ସାଂସ୍କୃତିକ କିପରି ପରିଚୟ ଦେଇଥାଏ ଆମର କଳା ସାଂସ୍କୃତିକ ହୋଇଛି ପୁରା ନିଆରା ବାରମାସରେ ତେର ପୂଜା ଏବଂ ଯାନିଯାତ୍ରା ହୋଇଥାଏ ଏହା ମଧ୍ୟରେ ପୁରୀରେ ରଥଯାତ୍ରା ଖୁବ୍ ଧୁମ୍ଧାମ୍ରେ ପାଳନ କରାଯାଇଥାଏ ବହୁତ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଆମର ନୃତ୍ୟ ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥାନ୍ତି ଏହି ନୃତ୍ୟ ବେଶ ଦେଶ ବିଦେଶରେ ଆମ ସଂସ୍କୃତିର ବଜାୟ ରଖିଥାଏ ଯାହା ଫଳରେ ଆମେ ଓଡ଼ିଆ ବୋଲି ଗର୍ବ ଅନୁଭବ କରୁ ଓଡ଼ିଆ ଭାଷାରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଆ ଭାଷାରେ ମଧ୍ୟ ନାନାପ୍ରକାର ବାଲିରେ ଓଡ଼ିଆ ଭାଷାର ଦେଖି ଲେଖିଥାନ୍ତି ଏହା ଆମ ପରିଚୟ